ହ୍ୟାଲୋ ହଁ କିଏ କହୁଥିଲେ ହଁ ହଁ କହନ୍ତୁ କାଣା ପ୍ରୋବ୍ଲେମ୍ ହେଇଛି ନାଇଁ ନାଇଁ ଦେଖୁନ୍ ଆଜିକାଲି ଜମାନେ କେ ଦେଖିଲେ ସେଇଟା କିଛି ନାହିଁ ବୁଝିଲେ କି ଆପଣଙ୍କୁ ଖରାପ ଏବେ ସୁନ୍ଦର ଦିଶିବା ନାଇଁ ମ୍ୟାଡ଼ାମ୍ ସେଇଟା କିଛି ନାଇଁ ଭାଇ ଏବେ ତ ଚଲୁଛେ କିଛି ନାଇଁ ସେଇଟା କିଛି ନାଇଁ ହେ ମ୍ୟାଡ଼ମ୍ ସେଇଟା ଆମେ ବୁଝିମୁଁ ସେନେ କିଛି ନାଇଁନ ଆଜିକାଲି ସବୁ ତ ଗ୍ୟାରେଣ୍ଟି ୱାରେଣ୍ଟି ଅଛି ନା ଆଜିକେ ଛୁଆମାନଙ୍କେ ସାଙ୍ଗେ ଦେଖାହେଲେ କେ ମ୍ୟାଡ଼ମ୍ଙ୍କ ସହିତ ଭଲ ଦିଶବା ଘର୍କେ ନା ଯେନେ ଅତିଥି କିଏ ଆସିଲେ ବି ସେଇଟା ତା'ମାନେ ଇଏ ନାଇଁ ମ୍ୟାଡ଼ମ୍ ସେଇଟା ଯେ ନାଇଁ ଦିଆ ହେଇଥିଲା ବୋଲି ଯାଇକିନି ଲଗେଇ ଦେମାଁ ସେଇଟା କିଛି ନାଇଁ ଅସୁବିଧା କିଛି ନାଇଁ ସେଇଟା ପତଲା ତଲ ଲଗାହେଇଛି ହଉ ମ୍ୟାଡ଼ମ୍ ହଁ କହନ୍ତୁ ମ୍ୟାଡ଼ମ୍ ମ୍ୟାଡ଼ମ୍ ଶୁନୁନ୍ ଏଇଟା ତ ଯେନ୍ ଦୋକାନୁ ଆନିଲୁ ତାମାନେ ଫାଡ଼ିଦେଲେ ତ ଆଉ ରିଟର୍ଣ୍ଣ ନାଇଁ ରଖେ ନା ବୋଲେ ବୋଲେ ଆପଣ ଯେଉଁ କୋଡ଼ିଏ ହଜାର ଦେଲେ ଯେ ସେନୁ କାଟିଦେବେ କେତେ କାଟିଦେବେ ଦୁଇହଜାର କି କେତେ କାଟି ପନ୍ଦରଶହ କାଟିଦେବେ ତା ବାକି ସେ ତ ଆଉ ରିଟର୍ଣ୍ଣ ନାହିଁ ରଖେ ନା ମ୍ୟାଡ଼ମ୍ ସେଇଟା ମ୍ୟାଡ଼ମ୍ ଅଲଗା ହେଇଯିବ ସେଇଟା ତ ଭୋଲଟେଜ୍ ମ୍ୟାଡ଼ମ୍ କମ୍ ଥିବା ନହେଲେ କାଣା ଅସୁବିଧା କିଛି ତ ନାହିଁ ହଉ ମ୍ୟାଡ଼ମ୍ ମୁଁ କାଲି ଯାଉଛି ଆଉଥରେ ଦେଖିଦେବି ହେଲା ସେ ବଲ୍ମାନେ ବି ଚେକ୍ କରିଦେମାଁ

ହଉ ଠିକ୍ ଅଛି